ସବୁ ତ ନୁହେଁ ଯେ ଜିତିକି ଆସିବେ ସବୁ ତ ନୁହେଁ ଯେ ହାରିକି ଆସିବେ କିଛି ନା ଖେଳ କିଛି କେହି ଜିତିବେ କିଏ କିଛି ନା ହାରିବେ